ମାଛ ଧରିବା ଦ୍ୱାରା ଜଳ ତ

ପ୍ରଦର୍ଶିତ ହେଉଛି ଫଳରେ ସେହି ପୋଖରୀରେ ଜଳ ଗାଧୋଇବାକୁ ହୋଇଥାଏ ଗାଧୋଇବାକୁ ନହୋଇଥାଏ ସେହି ଜଳ ଯଦି କିଏ ଗାଧୋଇବ ତେବେ ସେ ଗୋଳିଆ ପାଣି ଯୋଗୁଁ ଲୋକମାନେ କାଛୁ କୁଣ୍ଡିଆ ରୋଗରେ ପଡ଼ିଥାନ୍ତି ଗଛଗୁଡ଼ିକ କାଟିବା ଫଳରେ ବର୍ଷା କମ୍ ହୁଏ ମାଟି ଧୋଇ ହୋଇଥାଏ ବହୁତ ଗରମ ବହୁତ ଗରମ ଲାଗୁଛି ମଧ୍ୟ ଜଳ ପଦପଡ଼ା ପାଇଁ ପାଇଁ ଲୋକମାନେ ଲୋକମାନେ ନାନା ରୋଗରେ ପଡ଼ୁଛନ୍ତି ଜଳରେ ଥିବା ମାଛ ଓ ଅନେକ ପ୍ରାଣୀ ମଧ୍ୟ ବିପଦରେ ପଡ଼ୁଛନ୍ତି ସେହି ପ୍ରଦୂଷିତ ଜଳ ଜଳ ଏହି ମଧ୍ୟ ଲୋକ ରୋଗରେ ପଡ଼ୁଛନ୍ତି ଜଳପଦପଡ଼ା ଯୋଗୁ ଲୋକ ପିଇବାକୁ ଜଳ ପାଉନାହାନ୍ତି ଫଳରେ ବିପଦ ବର୍ଷ ଗୁଡ଼ିକରେ ବିଗତ ବର୍ଷରେ ବର୍ଷଗୁଡ଼ିକରେ ଅନେକ ସମସ୍ୟା ହୋଇ ହୋଇଯାଉଛି ଲୋକମାନଙ୍କ ବହୁତ କ୍ଷୟକ୍ଷତି ମଧ୍ୟ ହେଉଛି ଅନ୍ୟ ଧନଜୀବନ ମଧ୍ୟ ନଷ୍ଟ ହେଉଛି